ପରିବାରର ମହିଳାମାନେ ମହିଳାମାନେ ମାଛ ଧରିବାରେ ସାହାଯ୍ୟ କରୁଛନ୍ତି ପୁରୁଷମାନଙ୍କୁ ଆଜିକାଲି ପୁରୁଷମାନଙ୍କ ସହିତ ମହିଳାମାନେ ସେମାନଙ୍କ ସେମାନଙ୍କ ସମ ହୋଇ ଗଲେଣି ହୋଇଗଲେଣି ତେଣୁ ମହିଳାମାନେ ମାଛ ଧରିବାରେ ପୁରୁଷକୁ ବିଭିନ୍ନ ପ୍ରକାର ସାହାଯ୍ୟ କରିଥାଏ ମହିଳାମାନେ ଅନେକ ପ୍ରକାର ବୃତ୍ତି ମଧ୍ୟ କରନ୍ତି ଯେପରିକି ଘରେ ଘରେ ବିଭିନ୍ନ ମିଠା ମିଠା କରି ଦେଖିଥାନ୍ତି ଏମିତି କିଛି କାମ ନାହିଁ ଯାହାକି ମହିଳାମାନେ କରି କରିପାରିବେ ନାହିଁ ପୁରୁଷମାନେ ଯାହା କରୁଛନ୍ତି ମହିଳାମାନେ ମଧ୍ୟ ତାଠାରୁ ଅଧିକ କାମ କରନ୍ତି ମହିଳାମାନଙ୍କ ମହିଳାମାନେ ଘର କାମରେ ମଧ୍ୟ ସାହାଯ୍ୟ କରନ୍ତି